ଆମ ଗାଁରେ କ'ଣ ସହରରେ କ'ଣ ସବୁବେଳେ ମାନେ ଅପରାଧୀ ହେଲା ପିଲାମାନେ ସବୁ ବେକାର ହେଇ ବୁଲିଲେ ନା ଆଉ କେଉଁଠି କିଛି ବି କଲେ ନେଇ ଆଉ ଯଦି ସରକାର ଯଦି ମାନେ ଏମିତି ସବୁ ଅପରାଧ ଯେଉଁମାନେ ସବୁ କରୁଛନ୍ତି ଏମାନେ ସବୁ ଯଦି ଦଣ୍ଡ ତାଙ୍କୁ ଯଦି ମିଳନ୍ତା ଦେଶର ସବୁ ଯେଉଁମାନେ ସବୁ ଅପରାଧ କରୁଛନ୍ତି ସେମାନେ ସବୁ ମାନେ ଟିକେ ମାନେ ସର୍ତକ ଟିକେ ହେଇଯାନ୍ତେ ଆଉ ସେମାନେ ଅପରାଧ ଆଉ କରନ୍ତେନାହିଁ